ଯନ୍ତ୍ରି ମହୋଦୟ ଉପସ୍ଥିତ ଥାଇ ଗୋଟିଏ ହମ୍ପସକୁ ହଟାଇ ଦେଇ ବାକି ହମ୍ପସକୁ ଛାଡ଼ି ଦେଇଛନ୍ତି ଯନ୍ତ୍ରିଙ୍କ କହିବା ଅନୁସାରେ ଗ୍ରାମର ଲୋକମାନେ ହମ୍ପସ୍ ଦେବା ପାଇଁ କହିଥିଲେ ଓ ହଟାଇବାକୁ ମନା କଲେ ଠିକ୍ ଅଛି ଯିଏ ବି ଏହି ହମ୍ପସ୍ ଲାଗି ଦୁର୍ଘଟଣାର ଶିକାର ହେବେ ପ୍ରଥମେ ଲଗାମ ଥାନାକୁ ଆସି ପାଖ ଘର ଲୋକ ଠିକଦାର ଓ ବିଭାଗୀୟ ଯନ୍ତ୍ରିଙ୍କ ନାମରେ ଲିଖିତ ଅଭିଯୋଗ କରନ୍ତୁ ଏଇଟା ତ ହମ୍ପସ୍ ନୁହେଁ ରାସ୍ତାରେ ଗୋଟିଏ କାନ୍ଥ ଦେଇ ମରଣ ଜନ୍ତା ତିଆରି କରିଛନ୍ତି ଠିକଦାର ସତର୍କ ରୁହନ୍ତୁ ଜୀବନ ବଞ୍ଚାନ୍ତୁ